ହ୍ୟାଲୋ ହଁ ଆପଣ ଆପଣ ଦାସ ସାର୍ କହୁଛନ୍ତି କି ହଁ ମୁଁ ମନୀଷା କହୁଥିଲି ସାର୍ ଆପଣ ଯୋଗ ଶିଖାନ୍ତି କି ଆପଣ ଅନ୍ଲାଇନ୍ ଶିଖାନ୍ତି ଯୋଗ ଓ ହଁ ହଁ ହଁ ତ କ'ଣ କ'ଣ ଯୋଗ ଶିଖାନ୍ତି ଆପଣ ଓ ହଁ ହଁ ହଁ ତ କେତେଟାରୁ କେତେଟା ଶିଖାନ୍ତି ହଁ ହଁ ପ୍ରତିଦିନ ଶିଖାନ୍ତି ହଁ ହଁ ତ ଆପଣଙ୍କୁ ଏ ଯୋଗ କ୍ଲାସରେ କେତେ ପିଲା ଜଏନ୍ ହେଉଛନ୍ତି ଆର କିଛି ଚାର୍ଜେସ ଲାଗୁଛି ନାଁ କ'ଣ କ୍ଲାସ ଶିଖିବା ପାଇଁ ତା'ହାଲେ ଆପଣ ପ୍ରତିଦିନ ସବୁ ଆସନ ଶିଖାନ୍ତି କି ଅନ୍ୟାନ୍ୟ କେଉଁ କେଉଁ ଆସନ ଅଲଗା ଅଲଗା ଦିନରେ ଶିଖାନ୍ତି ହଁ ହଁ ହଉ ହଉ ଠିକ୍ ଅଛି ହଉ ହଉ ତା'ହାଲେ ଆପଣ ମୁଁ ବି ଅନ୍ଲାଇନ୍ କ୍ଲାସରେ ଯୋଗ ଦେବାକୁ ଚାହୁଁଛି ତ ମୁଁ ଜଏନ୍ କରିପାରିବି ତ କିଛି ହଁ ହଁ ନାଇଁ ନାଇଁ ମୁଁ ଯୋଗ କ୍ଲାସ୍ରେ ଜଏନ୍ ହେଇନଥିଲି ଏମତି କିଛି ଅନ୍ଲାଇନ୍ରେ ମୁଁ ଯାହାବି ୟୁଟ୍ୟୁବରେ ଭିଡ଼ିଓ ବଗେରା ଆସେ ସେଇଠୁ ହିଁ ଦେଖି ନେଇଥିଲି ତ ଏବେ ଟିକେ ଅନ୍ଲାଇନ୍ ଯୋଗ କ୍ଲାସ୍ ଜଏନ୍ କରିବାକୁ ଇଚ୍ଛୁକ ହେଇଛି ତ ସେଥିପାଇଁ କରିବାକୁ ଚାହେଁ ଅ ହଁ ହଁ କ'ଣ କହିଲେ ମ୍ୟାମ୍ ସାର୍ ମୁଁ ଗଞ୍ଜାମରୁ କହୁଥିଲି ଆମ ସ୍କୁଲରେ ବି ଯୋଗ ସାର୍ ଥିଲେ ତ ମୁଁ ସେଇଠୁ ବି ଶିଖିଥିଲି ଯୋଗ କିନ୍ତୁ ଏବେ ବର୍ତ୍ତମାନ ଅନ୍ଲାଇନ୍ରୁ ଶିଖିବାକୁ ଚାହେଁ ସ୍କୁଲ ତ ଏବେ ବନ୍ଦ ଅଛି ବର୍ତ୍ତମାନ ପାଇଁ ତ ସେଥିପାଇଁ ଆପଣଙ୍କଠୁ ଶିଖିବା ବୋଲି ଭାବୁଥିଲି ଆଉ ହଁ ହଉ ଠିକ୍ ଅଛି